ହ୍ୟାଲୋ ଆଜ୍ଞା ମୁଁ ଓ ମୋ ସାଙ୍ଗମାନେ ଏକ ବହୁତ ସୁନ୍ଦର ଜାଗାକୁ ଗତବର୍ଷ ଯାତ୍ରା କରିବାକୁ ଯାଇଥିଲୁ ଏବଂ ସେହି କାର୍ ଡ୍ରାଇଭର୍ ବହୁତ ଭଲ ଭାବରେ କାର୍କୁ ଚଲାଉଥିଲେ ତା'ର ବହୁତ ଅତି ସରଳ ଓ ଲିମିଟ୍ ମଧ୍ୟରେ ଚଲାଉଥିଲେ ଏବଂ ବହୁତ ସୁନ୍ଦର ଭାବରେ ସୁନ୍ଦର ଭାବରେ ଆମମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ ହେଉଥିଲେ ଯଦି ଆପଣଙ୍କୁ କୌଣସି ଦର୍ଶନୀୟ ସ୍ଥାନକୁ କିମ୍ବା ପିକ୍ନିକ୍ ସ୍ପଟ ବୁଲିବାକୁ ଯିବାକୁ ଚାହୁଁଛନ୍ତି ଆପଣ ସେହି କାର୍ ଡ୍ରାଇଭରଙ୍କୁ କଲ୍ କରି କହି ପାରିବେ ଯେ ଆପଣ ଆଉ ଆପଣଙ୍କର ପରିବାର ମଧ୍ୟ ତୁମ କାର୍ରେ ଆମ ପରିବାରମାନଙ୍କ ସହିତ ଏକ ଦର୍ଶନୀୟ ସ୍ଥାନ କରିବା ପାଇଁ ଯିବୁ ଆପଣ ଆପଣଙ୍କର କାର୍ ଧରି ଆମ ପରିବାରମାନଙ୍କୁ ଆପଣଙ୍କର କାର୍ ନେଇ ଆମ ସାଥିରେ ସେହି ଦର୍ଶନୀୟ ସ୍ଥାନକୁ ଆପଣ କାର୍ ଧରି ଆସି ପାରିବେ କି ସେହି ଭାବରେ ଆପଣ ସେହି କାର୍ ଡ୍ରାଇଭରଙ୍କୁ ଆପଣ ଯିବା ଜାଗା ବିଷୟରେ କହିବେ ଓ କାର୍କୁ ଆଣିବା ପାଇଁ ତାଙ୍କୁ କହିବେ